ମୁଁ ଇଲେକ୍ଟ୍ରିସିଟିର କିଛି ବିପଦ ବିଷୟରେ ଜାଣିଅଛି ତାହାହେଲା ପ୍ଲସ ଟୁ ପଢ଼ୁଥିବା ସମୟରେ ହଠାତ ମାନେ ଉପରେ ତାର ଯାଇଥିଲା ସେ ତାରଟା ଭୁଲ ବଶତଃ ଛିଣ୍ଡି ପଡ଼ିଲା ଯାହାଫଳରେ ମାନେ ମୋ ସାଙ୍ଗକୁ ଗୋଟେ ଆଘାତ ହେଲା ମାନେ ମୋ ସାଙ୍ଗ ସେଠି ଛଟପଟ ହେଲା ତା'ର ଦେହ ଖରାପ ହେଲା ସେଇଠି ମାନେ ମେଡିକାଲ ଯାଉ ଯାଉ ତା'ର ଡେଥ୍ ହୋଇଗଲା

କରେଣ୍ଟକୁ ଆମେ କିଭଳି ଭାବରେ ନଷ୍ଟ କରୁଚୁ ବେଳେବେଳେ ନଷ୍ଟ ଆମେ କରିଥାଉ ମାନେ କରେଣ୍ଟକୁ ଆମେ ନଷ୍ଟ କରିବା ଦ୍ୱାରା ଯେତେବେଳେ ଆମ କରେଣ୍ଟ ଆସିନଥାଏ ସେତେବେଳେ ଆମେ ବହୁତ ପ୍ରକାର ଖରା ଦିନରେ ଗରମ ହେଇଥାଏ ଗରମ ହେବା ଦ୍ୱାରା ବିଭିନ୍ନ ଝାଳ ହୋଇଥାଏ ଝାଳ ଦ୍ୱାରା ବିଭିନ୍ନ ରୋଗର ଆକ୍ରାନ୍ତ ହୋଇଥାଉ ଆମେମାନେ ଏହି ଆକ୍ରାନ୍ତରୁ ମୁକ୍ତି ପାଇବା ପାଇଁ ମେଡିକାଲ ଯାଇଥାଉ ମେଡିକାଲ ଟ୍ରିଟମେଣ୍ଟ ହେଲାପରେ ଆମେ ଘରକୁ ଫେରିଥାଉ

ଇଲେକ୍ଟ୍ରିସିଟିକୁ ଆମେ ବଞ୍ଚେଇବା ଦରକାର ବଞ୍ଚେଇବା ଦ୍ୱାରା ଆମେ ମାନେ ଆମର ଆଗାମୀ ପିଢ଼ିକୁ ତାହା ସାହାଯ୍ୟ କରିପାରିବ